ହ୍ୟାଲୋ ଏ ରେଡ଼୍ ଚିଲ୍ଲି ଲାଗ୍ଲା କାଏଁ ହଁ ହଁ କାଲି ଯେନ୍ ମୁଇଁ ଅର୍ଡ଼ର କରିଥିଲି ଖାଇବା ପାଇଁ ସେସବୁ ଭୁଲ ଜିନିଷ୍ ମାନେ ଆସିଛେ

ନାଇଁ ନାଇଁ କାଲି ମୁଁ ଡାଲି ଭାତ ଆଉ ଭଜା ଅର୍ଡ଼ର କରିଥିଲି ଆଉ ପାମ୍ପଡ଼ ସାଲାଡ଼ ସବୁ ଅର୍ଡ଼ର କରିଥିଲି ସେଇ ଜାଗାରେ ରୁଟି ଆସିଛି ଏ ପନିର ଗୁଡ଼ାକ ଆସିଛି ହଁ ସେ କେନ୍ତା କରାହବ ନାଇ ନାଇ ନାଇ ମୁଁ ସେ କିଛି ଜାଣିନି ମୋତେ ମୋ ପଇସା ଫେରସ୍ତ କରନ୍ତୁ ନା ନା ନା ନା ହେଇପାରିବନି କାହିଁକିନା ମୋ ଖାଇବା ଟାଇମଟା ସ୍କିପ ହେଇଯାଇଛି ସେସବୁ ଆପଣଙ୍କ ଭୁଲ ପାଇଁ ହେଇଛି ମୁଁ ପଇସା ଦେଇଥିଲି ଖାଇବା ପାଇଁ ମୋର ସମୟ ନଷ୍ଟ ହେଇଛି

ନା ନା ମୁଇଁ ଯାଉଛି ଆପଣ ମୋ ପଇସା ମୋତେ ଆପଣ ଫେରେଇ ଦିଅନ୍ତୁ ନା ନା ଆପଣଙ୍କ ଆପଣଙ୍କ ବ୍ୟବହାର ମୋତେ ଭଲ ଲାଗିଲାନି କମ ସେ କମ ସେ ଦେଖିବା ପାଇଁ ଚେଷ୍ଟା କରିବା କଥା କାହାକୁ କଣ ଦିଆଯାଇଛି ଲୋକେ ଭୁକ ଉପାସରେ ମୋର ଆଇଁଷ ମୋର ଖାଇବା ଇଚ୍ଛା ନାହିଁ ନା ନା ମୋର ଆଇଁଷ ଖାଇବାର ଇଚ୍ଛା ନାହିଁ ମୋର ସାଧା ଖାଇବାର ଥିଲା ହଁ ସେଥିପାଇଁ ମୋ ପଇସା ମୋତେ ଫେରସ୍ତ କରନ୍ତୁ ବାସ୍ ସେତକି